ସୁବର୍ଣ୍ଣପୁର ଜିଲ୍ଲାର ଲୋକମାନେ ସାଧାରଣତଃ ବୃତ୍ତିରେ ଅନୁସରଣ କରି ସେ କୃଷକ ପରି ହୋଇଥାନ୍ତି ସାଧାରଣତଃ ସୁବର୍ଣପୂର ଜିଲ୍ଲା ଲୋକମାନେ କା କୃଷକରେ ହୋଇଥାନ୍ତି ସେ କୃଷକର ବୃତ୍ତି କରିଥାନ୍ତି ଓ ସେ ବିଭିନ୍ନ ପ୍ରକାର ଖାଦ୍ୟ ଜିଲ୍ଲାରେ ହୋଇ ବିଭିନ୍ନ ଜାଗାକୁ ଯାଇଥାଏ ସେ କୌଶଳ ବିଭିନ୍ନ ପ୍ରକାର କରି ସେ ସୁବର୍ଣପୂରଠୁ ବିଭିନ୍ନ ପ୍ରକାର ଜିନିଷ ତିଆରି ହୋଇ ସେ ତାହା ବାହାରକୁ ଯାଇଥାଏ ଧାନ ଚା ଧାନ ଡ଼ାଲି ଗହମ ଏମିତି ବିଭିନ୍ନ ପ୍ରକାର ଜିନିଷ ହୋଇଥାଏ ଓ ପନିପରିବା ବି ହୋଇଥାଏ ଯାହା ସୋନପୁର ଯାଇଥାଏ